ହଁ ମୁଁ ସୁଶାନ୍ତ ନାୟକ କହୁଥିଲି କାଲି ଆପଣଙ୍କର ଗାଡ଼ି ବୁକ୍ କରିଥିଲି ଆମର ଟୋଟାଲ୍ ଫ୍ୟାମିଲି ବୁଲିଯିବା ପାଇଁ ସକାଳ ସାତଟାରୁ ତ ଆପଣ ଏବେ ଯାଇ ଆସିନାହାନ୍ତି ଆଠଟା ପାଖେଇଲାଣି ଆମେ ସବୁ ସକାଳୁ ଗାଧୁଆ ପାଧୁଆ ହେଇ ରେଡ଼ି ହେଇକରି ବସିଛୁ ଘରେ ଏତେ ଲେଟ୍ କଲେ ଆମେ ସକାଳୁ ବାହାରିକରି ଅଛୁ କେମିତି ଆମେ ଠିକ୍ ଟାଇମରେ ପହଞ୍ଚି ପାରିବୁନୁ ଆମେ ପୁରୀ ସେଇଠୁ କୋଣାର୍କ ବହୁତ ଗୁଡ଼ାଏ ଜାଗା ଦେଖିକରି ଦେଖିବାକୁ ଦେଖିକରି ଆସିବୁ ଆପଣଙ୍କୁ ଆପଣ କହିଥିଲେ ସକାଳେ ସାତଟାକୁ ଆସିବା ପାଇଁ ଆଡ଼ଭାନ୍ସ ପଇସା ବି ନେଇଗଲେଣି ତ ଆପଣ ଏବେ ଆଠଟା ପାଖେଇଲାଣି ଆସିନାହାନ୍ତି ଏତେ ବଞ୍ଚି ତ ସବୁ ଆମେ ଘରର ଇଣ୍ଟର ଫ୍ୟାମିଲି ସବୁ ବାହାରିକରି ବସିଛୁ ସେଠୁ ରିଟର୍ନ ହେଇକରି ଆସିବା ପରେ ଫେରିଯିଏ ଯାହା ଘରକୁ ଯିବ ଘରକୁ ଯିବ ତେଣୁ ଆପଣ ଜଲ୍ଦି ଆସନ୍ତୁ ନତବା ଅନ୍ୟ ଆମେ କ'ଣ ଗାଡ଼ିର ବନ୍ଦୋବସ୍ତ କରିବୁ ଜଲ୍ଦି ଆସନ୍ତୁ